ଆଜ୍ଞା ନମସ୍କାର ମୁଁ ସ୍ଥିତିପ୍ରଜ୍ଞା ଜ୍ୟୋତି କହୁଛି ସାନଜରିଆରୁ ଆପଣ ଅମ୍ବିକା ହୋଟେଲରୁ କହୁଛନ୍ତି କି ମୋର ଅଠେଇଶି ତାରିଖ ଦିନ ସାଢ଼େ ବାରଟା ବେଳେ କିଛି ଜିନିଷ ଆପଣଙ୍କ ଦୋକାନରୁ ଆଣିବାର ଅଛି ଆଉ ଆପଣଙ୍କ ଦୋକାନରେ ସେସବୁ ଆଭେଲବୁଲ୍ ଅଛି କି ନାହିଁ କି ଟିକେ ଜଣାଇବେ ମୋର ଦରକାର ଚିଲ୍ଲି ଚିକେନ୍ ଚିକେନ୍ ବିରିୟାନୀ ମଟନ ବିରିୟାନୀ ଆଉ ଡାଲ୍ ଫ୍ରାଏ ମଞ୍ଚୁରିଆନ୍ ଏସବୁ ମୋର ଜିନିଷ ଦରକାର ଅଛି ଆଉ ଆପଣଙ୍କର ଏସବୁ ରେଟ୍ କେତେ ଅଛି ଟିକେ ଜଣାଇ ପାରିବେ କି ଆଉ ଯାହାବି ରେଟ୍ ଅଛି ଆପଣ ମୋତେ ଆଣିକି ଦେଲେ ମୁଁ ଫୋନପେରେ ଡେଲିଭରି ବୟକୁ ଫୋନ୍ପେ କରିପାରିବି ମୁଁ ଆପଣଙ୍କ ଦୋକାନ ବିଷୟରେ ବହୁତ ଶୁଣିଛି ଜାଣିଛି ସେଇଠି ଭଲ ଭଲ ଖାଇବା ମିଳେ ଆଉ ମୁଁ ବି ଖାଇକି ମୋତେ ବହୁତ ପସନ୍ଦ ଆସିଛି ସେଥିପାଇଁ ମୁଁ ଆପଣଙ୍କ ଦୋକାନରୁ ବହୁତ ଜିନିଷ ଅର୍ଡ଼ର୍ କରିବାକୁ ଚାହୁଁଛି ମୋର କିଛି ଗେଷ୍ଟ ଆସିବେ ଆଉ ଆପଣ ମୋତେ ଟିକେ ସେଇ ଖାଇବା ଆଣିକି ପହଞ୍ଚାଇ ଦେଲେ ମୁଁ ଆପଣଙ୍କ ପ୍ରତି ବହୁତ ଖୁସି ହେବି